ସାହୁ ହୋଟେଲରୁ କହୁଛନ୍ତି ହଁ ମୁଁ ଅଭୟନା କହୁଥିଲି ଆପଣଙ୍କ ହୋଟେଲରୁ ଆପଣଙ୍କ ହୋଟେଲରେ ତ ମୁଁ ବହୁତ ସମୟ ଖାଇଛି ବହୁତ ଭଲ ପ୍ରିପେୟାରେସନ୍ ଆପଣ କରନ୍ତି ସେ ପାର୍ସଲ ଆପଣଙ୍କ ହୋଟେଲରୁ ଅର୍ଡ଼ର କରିବା ପାଇଁ ମୁଁ ଆସିଥିଲି କହିଥିଲି ଆପଣ ପଠେଇଥିଲେ ବନ୍ଧୁ ଆସିଥିଲେ ପଠେଇଥିଲେ କାଇଁ ଖାଦ୍ୟଟା ଟିକେ ରୁଚିକାର ନଥିଲା ଏବଂ ଖାଦ୍ୟଟା ବହୁତ ତେଲ ଥିଲା ଏବଂ ବାସି ଇଏ ଦିନ ବାଟଣ ତାର ବାସନା ଟିକେ ହେଉଥିଲା ଆଉ ଖାଦ୍ୟକୁ ଯେଉଁ ଅର୍ଡ଼ର ହେଇଥିଲା ସବୁ ମିଶିଯାଇଥିଲା ଡାଲି ସାଙ୍ଗରେ ମାଛ ମାଛ ସାଙ୍ଗେ ଚିକେନ ସବୁ ମିଶିଯାଇଥିଲା ଆଉ ସେ ଖାଦ୍ୟକୁ ଆପଣ ଗ୍ରହଣ ଯୋଗ୍ୟ ନୁହଁ ଆଉ ଆପଣ ତ ମୁଁ ପଇସା ଫୋନ ପେରେ ପଠେଇ ଦେଇଥିଲି ଆପଣ ତ ମୋର ବହୁତ ଜଣାଶୁଣା ଏବଂ ଇଏକିରି ଆପଣ ଏମିତି ଖାଦ୍ୟ କାହିଁ ଦେଲେ ଆଉ ଆପଣଙ୍କ ହୋଟେଲ ତ ଆଗରୁ ବହୁତ ନାଁ ଥିଲା ଆପଣ ଏମିତିଆ ଖାଦ୍ୟ ଦେଲେ ଯେ ବନ୍ଧୁବାନ୍ଧୁବମାନେ ସମସ୍ତ ଆମକୁ ଖରାପ ଭାବିଲେ ତା'ପରେ ଖାଦ୍ୟ ଟିକେ ଭଲ ପ୍ରିପାଏରେସନ କରନ୍ତୁ ଏବଂ ଅର୍ଡ଼ର ନେଇକିରି ଜିନିଷ ଭଲ ଦେଲେ ସମସ୍ତେ ଶାନ୍ତି ହେବେ ପଇସା ବି ଆପଣଙ୍କୁ ଠିକ୍ ସମୟରେ ଫୋନ ପେରେ ଦିଆହେଉଛି ଆପଣ ଏସବୁ ଜିନିଷ କଲେ କେମିତି ହେବ ଆଉ ଆପଣଙ୍କର ପାଖରେ ଯେଉଁ ସବୁ ହୋଟେଲ ଅଛି ସମସ୍ତେ ଭଲ ଭଲ ଜିନିଷ ତିଆରି କରୁଛନ୍ତି ଏ ଜିନିଷକୁ ଅତି ବାଟଣ ଇଏ ଖରାପ ତେଲରେ ତିଆରି ହେଲେ ଲୋକମାନେ ଖାଇଲେ ଦେହ ପେଟ ମୁଣ୍ଡ ଖରାପ ହେବ ରୋଗର ପଡ଼ିବେ ସ୍ୱାସ୍ଥ୍ୟ ଖରାପ ହେବ ଏସବୁ ଜିନିଷ ପାଇଁ ଲୋକମାନେ ବହୁତ ଅସୁବିଧା ଭୋଗିବେ ନା ଏ ଜିନିଷ ଆସି ଏ ଜିନିଷ ଗୁଡ଼ିକ ଆପଣ ଟିକେ ବନ୍ଦ କରିଦିଅନ୍ତୁ ରେଷ୍ଟୁରାଣ୍ଟର ପାଖରେ ସବୁ ଭଲ ଭଲ ରେଷ୍ଟୁରାଣ୍ଟର ଭଲ ଭଲ ଜିନିଷ ତିଆରି କରୁଛନ୍ତି ଆପଣଙ୍କର ଏଇସବୁ ଜିନିଷ ଟିକେ ରୁଚିକର ନୁହେଁ ଯାହାକୁ ଲୋକମାନେ ଗ୍ରହଣ କରିବେ ନାହିଁ ଆପଣ ଆଗରୁ ଭଲ ଅର୍ଡ଼ର ସବୁ ପ୍ରିପାରେସନ ଅର୍ଡ଼ର ସବୁ ଆଗକୁ ଯାଉଥିଲା ଏବେବ ଆପଣଙ୍କ ପାଖ ଭଲ ଅର୍ଡ଼ର ଅଛି ଆପଣ ଟିକେ ହୋଟେଲରେ ଭଲ ଜିନିଷ ତିଆରି କରି ଦିଅନ୍ତୁ ଆଉ ଏତକ ଜିନିଷ ଖାଇଲେ ଲୋକ ବହୁତ ଅସୁବିଧାରେ ପଡ଼ିବେ